ମୁଁ ଘରେ ବିଭିନ୍ନ ପ୍ରକାର ପାନୀୟ ଜଳ ତିଆରି କରେ ଯେମିତିକି ଆମର ଲେମ୍ବୁ ପାଣି ସର୍ବତ ତିଆରି ହୁଏ ଚିନି ଲୁଣ ପଡ଼ିକି ଆଉ ଲେମ୍ବୁ ପଡ଼ିକି ହୁଏ ଖାଲି ଲେମ୍ବୁ ଆଉ ଲୁଣ ମଧ୍ୟ ସର୍ବତ କରିକି ତିଆରି ହୁଏ ଆମର ତ ସ୍କ୍ୱାସ୍ ମଧ୍ୟ ପକେଇକି ସିଏ ଗୋଟିଏ ପାନୀୟ ଜଳ ତିଆରି ହୁଏ ଆମର ବିଭିନ୍ନ ପ୍ରକାର ପାନୀୟ ଜଳ ତିଆରି କରାଯାଇଥାଏ ଆଉ ଗୋଟିଏ ଆମର ହେଉଛି ଏଇ ଯେଉଁ ଗ୍ଲୁକୋନ ଡ଼ି ତାକୁ ଆମେ ମଧ୍ୟ ଗୋଳେଇକି ପାଣିରେ କୌଣସି ଖରାରେ କିଏ ଗଲେ କିମ୍ବା ଆଇଲେ ଆମେ ତା' ଉପରେ ସେଇ ପାନୀୟ ଜଳଟି ତିଆରି କରିଥାଉ ଏଇ ଭଳିଆ ଆମେ ଅନେକ ପାନୀୟ ଜଳ ଗରମ ପାଣି କରିକି ମଧ୍ୟ ତାଦେହରେ ଆମର ଯେମିତି ଆଉ ତ କ୍ଷୀର ପକେଇକି ଆଉ ଆମର ପିଇବା ପାଇଁକା କଫି ପକେଇକି ସିଏ ବି ଗୋଟିଏ ପ୍ରକାରର ତିଆରି କରିକି ପିଇଥାଉ ଆମେ